ଶିକ୍ଷା ପାଇବାରେ ଆମର୍ ଓଡ଼ିଶାର ଛାତ୍ରଛାତ୍ରୀମାନ୍କର୍ ସେମିତି କିଛି ଅସୁବିଧା ନାଁ ହେବା ସେମାନେ ଅସୁବିଧାର ସମ୍ମୁଖୀନ ହେବାକେ ନାଇଁ ପଡ଼୍ବାର୍ କାରଣ ଆମର୍ ଓଡ଼ିଶା ସର୍କାର୍ ଛଅରୁ ଚଉଦ ବର୍ଷ ତକ୍ ସମ ସବୁ ଛାତ୍ରଛାତ୍ରୀମାନଙ୍କୁ ଫ୍ରୀରେ ଖାଏବାକେ ଦଉଚେ ତା'ପରେ ଫ୍ରିରେ ଆର୍ ବାଧ୍ୟତାମୂଳକ ଭାବରେ ଶିକ୍ଷା ଦିଆଯାଉଚେ ତାଙ୍କୁ ଖାତାପତ୍ର ପୋଷାକ ସବୁ ଫ୍ରିରେ ମିଲୁଚେ ଯାର୍ ଫଳରେକି ଛୁଆମାନେ ପଢ଼ିଆଏବାର୍ ଲାଗି ଇଚ୍ଛୁକ ହଉଚନ୍ ଯେ ଆମେ ନୂଆ ସାର୍ଟ୍ ପାଏମୁ କି ବହିପତ୍ର ପାଏମୁ ଖାତା ବହିପତ୍ର ପାଏମୁ ଭାବିକିନା ସେମାନେ ପଢ଼ିଉଚନ୍ ତାକୁ ଖାଏବାଟା ବି ସବୁଦିନ ମିଲୁଚେ ସ୍କୁଲ୍ରେ ତ ସେମାନେ ପଢ଼ି ଆଏବାରେ ତାଙ୍କର୍ କିଛି ଅସୁବିଧା ନାଇହେବା ସେମାନେ ଭଲ୍ ଭାବ୍ରେ ଶିକ୍ଷା ପାଇପାରୁଚନ୍ ଖାଲି ଅସୁବିଧା ଏତ୍କି ଯେ ଶିକ୍ଷକ ଟିକେ ଅଭାବ୍ ରହୁଚେ ଆମର୍ ସ୍କୁଲ୍ ଆଗେ ଶିକ୍ଷକ ଅଭାବ୍ ଥିଲେ ବି ସରକାର ତ ନିଯୁକ୍ତି ନାଇ ଦେବା ଶିକ୍ଷକମାନ୍କେ ସେଥିଲାଗି ଛୁଆ ଅଧିକା ହେଇଯାଉଚନ୍ ଆର୍ ଶିକ୍ଷକ ସଂଖ୍ୟା କମିଯାଉଚନ୍ ଯେନ୍ଟାକି ଭଲ୍ସେ ଶିକ୍ଷା ପାଇନାଇପାର୍ବା ଛୁଆମାନେ ଆଉ ଛୋଟ୍ ଛୋଟ୍ ଗାଁ ମାନ୍କେ ଇ ପ୍ରଥମରୁ ପଞ୍ଚମ ଶ୍ରେଣୀ ତକେ କେନ୍ କେନ୍ ଗାଁରେ ସ୍କୁଲ୍ ଅଛେ ତ କେନୁ ପ୍ରଥମ୍ରୁ ଅଷ୍ଟମ୍ ଶ୍ରେଣୀ ତକ୍ ଅଛେ ଆର୍ ଯାର୍ ଫଳରେ ସେମାନେ ତିନ୍ ଚାର୍ କିଲୋମିଟର୍ ଦୁରିଆ ପଢଡ଼ିିଯିବାକେ ତାହାକୁ ପଡ଼ୁଚେ ଟିକେ ଦୁରିଆ ହଉଚେ ସେଟା ହଉଚେ ଅସୁବିଧା ଛୋଟ୍ ଛୁଆମାନେ ବାଟେ ଯାଉଥିବେ ଆଉଥିବେ ଦୁର୍ଘଟଣା ଘଟ୍ବାର୍ ସମ୍ଭାବନା ଥାଉଚେ ତ ଯଦି ତାଙ୍କର୍ ପାଖେ ଆଖେ ସ୍କୁଲ୍ମାନେ ହେଇପାର୍ତା ବଏଲେ ତାକୁ ସୁବିଧା ହେତା ପଢ଼ିଯିବାର୍ ଲାଗି ଆର୍ କିଛି ଅସୁବିଧା ନାଇ ହେତା